ଆମର୍ ଇନେ ପ୍ରାୟେ ତ ବୟେସ୍ ହେଲେ ଏକା ଗାଁ ମନ୍କେ ହଉ କି ସହର୍ ମନ୍କେ ହୋ ବୟେସ୍ ହେଲେ ଏକା ରୋଗ୍ ବେମାର୍ ମାନେ ବି ହଉଛେ ପ୍ରାୟତଃ ଲୋକ୍ ବୟସ୍ ନେଇଁ ହେଇ କିନା ବି ଆଜିକାଲି ଖାନା ପିନା ତା'ପରେ ପରିବେଶ୍ ପ୍ରଦୂଷଣ୍ ଲାଗି ବି ସବୁ ଲୋକ୍ ବୟସ୍ ଆଗୁରୁ ବି ବେମାର୍ ସେମାର୍ ହଉଛନ୍ ତ ବୟସ୍ ହେଲେ ଏକା ଯେତେବେଲେ ବୁଢ଼ା ବୁଢ଼ି ଟାଇମ୍ ହେଇ ଆସ୍ବା ସେତେବେଲେ ଏକା ଗୋଡ୍ ହାତ୍ ମାନେ ପଡ଼ିଯିବା କି ପାରାଲିସ୍ ହେଇଯିବା କି କାର୍ ଅନ୍ୟ କାରଣ ବି ବଲ ତ ସେମନ୍କେ ଆମେ ଭଲ୍ ହିସାବେ ଜତନ୍ ନେସୁ ଆମ ଘରେ ବି ଆମର୍ ନିଜର୍ ଆଇ ଗୁଟେ ପଡ଼ିଛନ୍ ତାହାକେ ବି ତିନ୍ ଚାର୍ ବର୍ଷ ହେଇଗଲାନ ଠିକ୍ ଟାଇମ୍ ଉପ୍ରେ ଡକ୍ଟର ବି ଆୟେସୀ ଚେକ୍ ଚାକ୍ ବି କରୁଛେ ଓଷଦ୍ ମାନେ ବି ଦଉଛେ ସେ ଉଠି ବସି ନେଇଁ ପାରନ୍ ତ ଝାଡା ଯିବାର୍ ଲାଗି ବି ଅସୁବିଧା ହେସି ତ ତାହାକେ ଆମେ ଲେଟିନ୍କେ ନେବାର୍ ଲାଗି ଦୁଇ ତିନ୍ ଜନ୍ ହେଲେ ଯା ନେଇଁ ପର୍ସୁଁ ଗୁଧାବାର୍ ଲାଗି ବି ଦୁଇ ତିନ୍ ଜନ୍ ହେଲେ ଯା ତା'ପରେ ଅନ୍ୟ ସାହାଜ୍ ନେ ସାହାଯ୍ୟ ହେଲେ ଯା ସେ ସବୁ ଜିନିଷ୍ କରି ପାର୍ସୁଁ ତ ବୁଢ଼ାବୁଢ଼ି ଲୋକ୍ କେ ଟିକେ ଜତନ୍ ନେଇଁ ନେଲା ବେଲେ କେତେ ଅସୁବିଧା ହେବା ତ ସବୁ କିଛି କର୍ବାର୍ ଲାଗି ଦୁଇ ତିନ୍ ଜନ୍ ସବୁବେଲେ ତା'ର ଜତନ୍ନୁ ଅଛନ୍ ଆମେ ଘରେ ତ ଏନ୍ତା ହିସାବେ ଜତନ୍ ନିଆ ହଉଛେ ଆରୁ